ଦେଖନ୍ତୁ ଏଠାରେ ମାଛ ଧରିବାରେ ତାଙ୍କର ବୃତ୍ତି ହେଉଛି ତାଙ୍କର ମାଛ ଧରିବା କାରଣ ଏଠାରେ କେଉଟମାନଙ୍କର କାମ ହେଉଛି ମାଛ ଧରିକି ଜୀବିକା ନିର୍ବାହ କରିବା ତାହା ନୁହେଁ କିନ୍ତୁ ସେମାନଙ୍କର ପରମ୍ପରା ଅଛି ଯେହେତୁ ସେମାନେ ମାଛ ଧରିବା ପାଇଁ ସେମାନେ ଆକର୍ଷିତ ହୋଇଥାନ୍ତି ଏବଂ କିଛି ସେମାନେ ଭଲ ପାଇଥାନ୍ତି ତାଙ୍କର ପରମ୍ପରା ଯୋଗୁଁ ସେମାନେ ମାଛ ଧରିଥାନ୍ତି ଏବଂ ଏଠାରୁ ଆକର୍ଷଣୀୟ କଥା ହେଉଛିି ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାନ୍ତି କାହିଁକିନା ସେମାନଙ୍କର ବୃତ୍ତିି ହେଉଛି ମାଛ ଧରିବା ସେମାନେ ଅନ୍ୟ କୌଣସି କାମ ମଧ୍ୟ କରିଥାନ୍ତି କିନ୍ତୁ ତାହା ପ୍ରତି ସେମାନେ ଧ୍ୟାନ ଦେଇନଥାନ୍ତି ତାଙ୍କୁ ମାଛ ଧରିବା କାମ ହେଉଛି ଅଧିକ ସେମାନେ ଧ୍ୟାନ ଦେଇକି ତାଙ୍କର ଭରଣପୋଷଣ କରିଥାନ୍ତି ତାଙ୍କ ଜୀବିକା ନିର୍ବାହ କରିଥାନ୍ତି ସେଥିପାଇଁ ମଧ୍ୟ ଆମେ ଅନ୍ୟ ଲୋକଙ୍କଠାରୁ ଆମେ ଯଦି ସେମାନଙ୍କର ପାର୍ଥକ୍ୟ କ'ଣ ଜାଣିବା ଦରକାର ମାନେ ଆମେ ସେଥିରୁ ଜାଣିପାରିବା ଯେ ଆମେ କେଉଟମାନଙ୍କଠାରୁ କିପରି ତାଙ୍କୁ ବୃତ୍ତି ହେଉଛି ମାଛ ଧରିବା ଏବଂ ଅନ୍ୟ ଲୋକମାନଙ୍କର କାମ ହେଉଛି ଅନ୍ୟ କିଛି କାମ କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି ଏବଂ ଏହି ମାଛଧରାଳିମାନେ ହେଉଛନ୍ତି ସେମାନେ ତାଙ୍କର ପରମ୍ପରା ସେଥିପାଇଁ ମଧ୍ୟ ସେମାନେ ଏ ମାଛ ଧରିବା କାମ କରିଥାନ୍ତି ତାଙ୍କର ବୃତ୍ତି ଥିବା ଯୋଗୁଁ ଏମାନେ ମାଛ ଧରିଥାନ୍ତି ଏବଂ ମାଛ ଧରିବା ପାଇଁ ସେମାନେ ସବୁଦିନ ଯାଇଥାନ୍ତି ନଦୀକୁ କିମ୍ବା କେଉଁ ଜମିକୁ ଏଇ ସାଙ୍ଗରେ ଯାଇକି ସେମାନେ ମାଛ ଧରିକି ଆଣିକି ତାଙ୍କ ତାଙ୍କ ଘର ସେ ତାଙ୍କ ପରିବାର ସହିତ ଖୁସିରେ ରହିଥାନ୍ତି ଖୁସିରେ ବଞ୍ଚିଥାନ୍ତି ଖୁସିରେ ଚଳିଥାନ୍ତି